ଓଡ଼ିଶାର ଲୋକମାନଙ୍କର ଚଳଚ୍ଚିତ୍ର ଦେଖି ସେମାନଙ୍କର ସମୟ ଅତିବାହିତ କରନ୍ତି ଯାହା କାର୍ଯ୍ୟକ୍ରମ ଥାଏ ସେଟା ତ କରନ୍ତି କିନ୍ତୁ ତାଙ୍କଠାରୁ ଅତ୍ୟଧିକ ପରିମାଣରେ ସେମାନଙ୍କର ଚଳଚ୍ଚିତ୍ର ଦେଖନ୍ତି ବା ଅବକାଶ ସମୟଟା ସେମାନେ ଉପଭୋଗ କରନ୍ତି ଚଳଚ୍ଚିତ୍ର ଦେଖିକି ଚଳଚ୍ଚିତ୍ର ଗୋଟେ ଭଲ ଜିନିଷ ସେଇଠାରୁ ଲୋକ ଭଲ ଜିନିଷ ଶିକ୍ଷା ଲାଭ କରନ୍ତି ଦୂର ଦୁରାନ୍ତରେ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଏ ସେଇ କାର୍ଯ୍ୟକ୍ରମ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ ଲୋକ ନିଜ ଘରେ ଥାଇ ମଧ୍ୟ ଦେଖିପାରନ୍ତି ସେଇ ଦେଖିବା ଆଉ ଜାଣିବା ପାଇଁ ଲୋକ ଅତ୍ୟଧିକ ପରିମାଣରେ ଚଳଚ୍ଚିତ୍ର ଦେଖନ୍ତି କିନ୍ତ ସବୁବେଳେ ତ ଚଳଚ୍ଚିତ୍ର ଦେଖନ୍ତି ନାହିଁ କିନ୍ତୁ ଯେତେବେଳେ ତାଙ୍କର ସମୟ ବଳକା ସମୟ ବା ରହିଯାଏ ସେଇ ସମୟରେ ସେମାନଙ୍କର ବହୁତ ଭଲ ଦେଖିନ୍ତି ଏବଂ ଜାଣିପାରନ୍ତି ଯେ ଦୂର ଦୂରାନ୍ତରେ କୌଣସି କାର୍ଯ୍ୟକ୍ରମ କିଭଳି ଭାବରେ ଚଳପ୍ରଚଳ ହେଉଛି ସେଇମ ବା ସେଇଭଳି ଜାଣି ଲୋକ କିଛି ପରିମାଣରେ ଶିକ୍ଷା ଲାଭ ମଧ୍ୟ କରନ୍ତି ଯେ କେଉଁ ସ୍ଥାନରେ କୋଉ କାର୍ଯ୍ୟ ସବୁ କରାଗଲା ବା କ'ଣ ସବୁ ବର୍ତ୍ତମାନ ଚାଲିଛି ସେଇ ବିଷୟରେ ସେମାନଙ୍କର ଅତ୍ୟଧିକ ପରିମାଣରେ ଜାଣିବା ଆଗ୍ରହ ଥାଏ ଦେଖନ୍ତି ମଧ୍ୟ କିଛି ପରିମାଣରେ ଜାଣନ୍ତି ମଧ୍ୟ ସେଇଟା ହିଁ ବହୁତ ଭଲ କାର୍ଯ୍ୟକ୍ରମ ଗୋଟେ କରାଯାଇଅଛି